ହ୍ୟାଲୋ ହଁ ଦା ନିକିରାସ ରେଷ୍ଟୁରାଣ୍ଟରୁ କହୁଥିଲ ଗୋଟେ ପିଜ୍ଜାଟା ଅର୍ଡ଼ର୍ କରିଥିଲି ହଁ ସେଟା ତ ନେଇଁ ଆସିଲି ଲେକିନ୍ ମୋର ଫୋନ୍ରେ ବତଉଛି ସେଇଟା ଡେଲିଭର ହେଇଗଲାନ ବୋଲି ହଁ କେନ୍ତା କରିବି ଏଟା ମୁଇଁ ହଁ ଠିକ୍ ହଁ ସେଟା ମୁଇଁ ବହୁତ ବେଲୁ ସେଟା ମୁଇଁ ଅର୍ଡ଼ର୍ କରିଥିଲି ଲେକିନ୍ ସେଟା ନେଇଁ ଆସବାର ତାଲି ଲେକିନ୍ ଡେଲିଭରି ବତଉଚି ଯେ ମୋର ଫୋନ୍ରେ ହଁ ତମେ କାହାକେ ଏଇଟା କହମିଁ ଏଇଟା କମ୍ପାନୀ କି ତମର ମ୍ୟାନେଜରକେ ଫୋନ୍ କରିବି ଏଟା ମୁଇଁ

ହଁ ସାର୍ ମୁଇଁ ଗୋଟେ ଅର୍ଡ଼ର୍ଟେ କରିଦିନି ଆଉ ସେଥିରେ ଡେଲିଭର ନାଇଁ ହେଇ ଲେକିନ୍ ମୋର ଫୋନ୍ଟି ସେଟା ଡିଲିଭର ହେଇଯଛେ ବୋଲି ସେଟା ମୋର୍ କମ୍ପାନୀ ଆଡ଼ୁ ମେସେଜ ଆସିଛି ତ ମୋର ପଇସା ବି କଟିଛି ତ ସେଇଟା ମତେ ରିଟର୍ନ୍ ହଉ ମୁଇଁ ସେଥିରେ ଆଉ କିଛି ବି ଅର୍ଡ଼ର୍ ଆଉ ନାଇଁ କରେ